ହଁ ମ୍ୟାମ୍ କୁହନ୍ତୁ ହଁ ମିଠା ଭଲ ଅଛି ନା ଖରାପ ଅଛି ହଁ କୋଉ ଦୋକାନରେ ହଁ ହଁ ଖାଇକି ଆସିବା ଯିବା

ହଁ ହଁ ହଁ ଭଲ ନଥିଲା ସେଠି ହୁଁ ଖାଇକି ଆସିଛ କି ହଁ ହଁ ପ୍ରୋଗ୍ରାମ୍ କେତେଟାରେ ସ୍ଟାର୍ଟ୍ ହେବ

ଯାଇକି ଟିକେ ବୁଲିକି ଆସିବା ଆଉ

ଆଉ କୋଉ ଦୋକାନରେ ଯିବା କି ନାଇଁ ହଁ ହଁ ହଁ ଆଜିର ନା ସେ ଦିନ ଖାଇଥିଲୁ ମିଠା ଭଲ ଲାଗୁଥିଲା

ହଁ ସେଦିନର ଭଲ ଲାଗୁନଥିଲା ହୁଁ ହୁଁ

ନା ରସୋଗୋଲା ଖାଇବା ନାହିଁ ହଁ ସେଟା ଖାଇବା

ଦେହ ଖରାପ ହେବ ନାହିଁ ମିଠା ଖାଇଲେ ଖରାପ ହେବ ନାହଁ କି ଓହୋ